ମୁଁ କିଛିଦିନି ତଳେ ଗୋଟେ ଶାଢ଼ୀ କିଣିବାକୁ ଯାଇଥିଲି ସେ ଶାଢ଼ୀଟି ପାଞ୍ଚଶହ ଟଙ୍କା ନେଇଥିଲା ହେଲେ ସେ ଶାଢ଼ୀଟି ଦେଖିବାକୁ ଏତେ ସୁନ୍ଦର୍ କହିଲେ ନ ସରେ ଗୋଟେ ମୋର ଭଉଣୀର ବାହାଘରକୁ ପିନ୍ଧିକି ଯାଇଥିଲି ସେଇଠି ସମସ୍ତେ ସେ ଶାଢ଼ୀର ବହୁତ ପ୍ରଶଂସା କଲେ କହିଲେ ଏ ଶାଢ଼ୀଟି କେଉଁଠୁ ଆଣିଥିଲୁ ବହୁତ୍ ସୁନ୍ଦର ଦେଖାଯାଉଛି ମୋତେ ଏ କଥା ଶୁଣିକି ମୋ ମନ ବହୁତ୍ ଖୁସି ହୋଇଗଲା ସେ ଶାଢ଼ୀର ରଙ୍ଗ ଜମା ବି ଛାଡ଼ୁନି ମୁଁ ଦୁଇ ଚାରିଥର ସେ ଶାଢ଼ୀକି ଧୋଇଲାଣି ହେଲେ ସେ ଶାଢ଼ୀର ରଙ୍ଗ ଜମା ଛାଡ଼ୁନି ଆଉ ବି ତା'ର ଫୁଲ ଏତେ ସୁନ୍ଦର ଦେଖିବାକୁ ଗୋଟେ ଲୋକ ଯେତେ ଦୂରରେ ଥିଲେ ବି ଦେଖିକି କହିଦେବ ସେ ଶାଢ଼ୀଟି କେତେ ସୁନ୍ଦର ଦେଖାଯାଉଛି ଆଉ ତା'ର କୁଞ୍ଚ ସବୁ ବହୁତ ଭଲ ଭାବରେ ପଡ଼େ ଶାଢ଼ୀଟି ବହୁତ ସ୍ମୁଥ୍ ଏବଂ ନରମ ମଧ୍ୟ ହୋଇଥାଏ